ହଁ ସ୍ମିତାରାଣୀ ରାଉତ କହୁଛନ୍ତି କି ହଁ ଆପଣଙ୍କ ବେପାର କେମିତି ହେଉଛି କ'ଣ କ'ଣ ଲୁଗା ରଖିଛନ୍ତି ଗୁଜୁରାଟ ସୁରଟ ଯିବା କି ଲୁଗା ପାଇଁ ହଁ ହଁ ଓଡ଼ିଶାରେ ବହୁତ ଓଡ଼ିଶାରେ ବହୁତ ରହୁଛି ରେଟ୍ ରହୁଛି ଅଧିକ ନା ସେଥିପାଇଁ ଗୁଜୁରାଟ ସୁରଟ

ହଁ ଗୋଟେ ଦୋକାନ କରିବା ବହୁତ ଜିନିଷ କିଛି ଉଠେଇକି ସେଠୁ ଆଣିବା ଆଉ ସମ୍ବଲପୁର ବନାରସି ପାଟ ଆଙ୍ଗାଳି ଛୁଆଙ୍କର ଡ୍ରେସ୍ ବି ଆଣିବା

କେବେ ଯିବା ତା'ହେଲେ କହୁଛନ୍ତି ହଉ ମୋତେ ଟିକେ କହିବ ଯିବା ସାଙ୍ଗ ହେଇକି ଆଉ

ହଉ ହଉ ରଖୁଛି ହଁ